ମୋ ନାମ ହେଉଛି ସୁଭାଶିଷ ବେହେରା ମୋ ବାବାଙ୍କ ନାମ ହେଉଛି ସନ୍ତୋଷ କୁମାର ବେହେରା ମୋ ମା'ଙ୍କ ନାମ ହେଉଛି ପାଞ୍ଚାଳି ବେହେରା ମୁଁ ଦଶମରୁ ଧୀରେ ଧୀରେ ମୁଁ ପ୍ଲସ୍ ଟୁ ପାଠ ପଢ଼ିଲି ଆର୍ଟସ ପାଠ ପଢ଼ିଲି ସେଇଠି କଲେଜକୁ ଗଲି କଲେଜରେ ମଧ୍ୟ ପଢ଼ିଲି ସେହି କଲେଜରୁ ଆଉ ଗୋଟିଏ କଲେଜକୁ ମଧ୍ୟ ଗଲି ସେଇଠି ଆଇଟିଆଇ କଲେଜକୁ ଗଲି ସେହି କଲେଜରେ ଗୋଟିଏ ଚାକିରୀ ଆସିଲା ସେହି ଚାକିରୀର ନାମ ଥିଲା ଟ୍ରେଡ଼ୱିନ୍ ସେହି ଚାକିରୀର ଅର୍ଥ ଏହା ଯେ ସେଇଠି ଡ୍ରୋନ୍ ଜରିଆରେ ମେଡ଼ିସିନ୍ ସପ୍ଲାଏ ହୁଏ ସେହି ମେଡ଼ିସିନ୍ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯିବା ପାଇଁ ଗୋଟିଏ ଉଡ଼ନ୍ତା ମେସିନ୍ ଦରକାର ଥିଲା ସେହି ମେସିନ୍ର ନାଁ ହେଲା ଡ୍ରୋନ୍